ବଙ୍ଗାଳୀ ହିନ୍ଦୀ ଭଳି ଆମ ଅଞ୍ଚଳର ଅନ୍ୟ ଭାଷା ହେଉଛି କୁଇ ଭାଷା ଯେଉଁଟାକି ଓଡ଼ିଆ ଭାଷା ସହିତ ଜଡ଼ିତ ଆମର ତ ମାତୃଭାଷା ହେଉଛି ଓଡ଼ିଆ କିନ୍ତୁ ଯେହେତୁ ଆମେ କନ୍ଧମାଳରେ ରହୁଛୁ ତେଣୁ ଏଠାରେ ସେମାନଙ୍କର ଭାଷା ହେଉଛି କୁଇ ପ୍ରଥମ ଓଡ଼ିଆ ଜାଣିବାକୁ ଯେତିକି ଜରୁରୀ କୁଇ ଭାଷା ମଧ୍ୟ ଏଠାରେ ଜାଣିବା ନିହାତି ଜରୁରୀ ଦୁଇଟା ଯାକ ଭାଷା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଆଉ ପ୍ରତ୍ୟେକଙ୍କୁ ଏ ଭାଷା ଜାଣିବା ଦରକାର ଜାଣିଲେ ଏଠାରେ ଆଞ୍ଚଳିକ ଭାଷା ଯେହେତୁ କୁଇ ତେଣୁ ଏହି ଭାଷା ନ ଜାଣିଲେ ବି ଆମେ କଥାବାର୍ତ୍ତା ଭାବର ଆମର ଆଦାନ ପ୍ରଦାନ ହୋଇପାରିବ ନାହିଁ ତେଣୁ ଆମର କନ୍ଧମାଳରେ ଓଡ଼ିଆ ଭାଷା ଆମ କୁଇ ଭାଷା ସହିତ ପୁରା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ